ମୁଁ ଦେଶ ଦୁନିଆରେ ଖବର ପଢ଼ିବାକୁ ଭଲ ପାଏଁ ପେପରରେ ଆସୁଥିବା ରୋଷେଇ ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି ର ସବୁ ପଢ଼ୁଥାଏଁ ଛୋଟ ଛୁଆଙ୍କ ଗପ ଗୀତ ନାଚ ଖେଳ ପଢ଼ିବାକୁ ମତେ ବହୁତ ଭଲ ଲାଗେ ଦେଶ ଦେ ଦେଶ ବିଦେଶର ଖବର ମଧ୍ୟ ଜାଣିବାକୁ ଭଲ ଲାଗେ